ମୁଁ ଗୋଟିଏ ଟ୍ରାନ୍ସପୋର୍ଟ ଏଜେନ୍ସିର ଜଣେ ଗ୍ରାହକ ଅଟେ ଏବଂ ମୁଁ ମୁଁ ସାଙ୍ଗମାନଙ୍କ ସହିତ ଏକ ଟ୍ରିପ୍ରେ ଯିବା ପାଇଁ ଏକ କ୍ୟାବ୍ ବୁକ୍ କରିବାକୁ ଚାହୁଁଥିଲି ତେଣୁ ମୁଁ ଗୋଟିଏ କ୍ୟାବ୍ ବୁକ୍ କରିବାକୁ କ୍ୟାବ୍ବାଲା ସହିତ କଥା ହେଲି ସେହି କ୍ୟାବ୍ବାଲା କହିଲା ଯିବା ଆସିବା ପାଇଁ ଆଠଶହ ଟଙ୍କା ଖର୍ଚ୍ଚ ହେବ ଆପଣ ଯିବା ପାଇଁ ଚାହୁଁଛନ୍ତି କି ସେ କ୍ୟାବ୍ବାଲା ଏମିତି କହିବାରୁ ମୁଁ କହିଲି ଖାଇବା ପିଇବା ଖର୍ଚ୍ଚ ସବୁ ଆମେ ଦବୁ ଆଉ ଟିକେ ଫିକ୍ସ କମ୍ କରନ୍ତୁ ସେହି କ୍ୟାବ୍ବାଲା ବହୁତ ମନା କରିଲା ତା'ପରେ ତାକୁ ବହୁତ ବୁଝାଇବାରୁ ସେ ରାଜି ହୋଇଗଲା ଓ କହିଲା ଯିବା ଆସିବା ଖର୍ଚ୍ଚ ସବୁ ସାତଶହ ଟଙ୍କା ହବ ବୋଲି ସେ ଏମିତି କହିବାରୁ ମୁଁ ମୋ ସାଙ୍ଗମାନଙ୍କୁ ଗୋଟିଏ ଟ୍ରିପ୍ରେ ଯିବା ପାଇଁ କହିଲି ଏବଂ ସାଙ୍ଗମାନେ ରାଜି ହେଇ କହିଲେ ହଉ ଠିକ୍ ଅଛି ତା'ପରେ ଆମେ ଗୋଟେ ଟ୍ରିପ୍ରେ ଯିବା ପାଇଁ ବାହାରି ଗଲୁ